ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦ ହେଉଛି ପାଣି ଯାହାକୁ ଆମେ ମିନେରାଲ୍ କରି ଫିଲ୍ଟର୍ କରିକି ବୋତଲରେ ପ୍ୟାକିଙ୍ଗ କରିକି ବିକ୍ରି କରିଥାଉ ମଧ୍ୟ ଯେହେତୁ ପାଣି ହେଉଛି ସମସ୍ତଙ୍କ ପାଇଁ ସମସ୍ତ ପୃଥିବୀ ଜାତି ପାଇଁ ପାଣିର ବହୁତ ଆବଶ୍ୟକତା ଯେହେତୁ ଜଳ ହେଉଛି ସମ୍ପଦ ଜଳ ହିଁ ଜୀବନ ସେ ପାଣିକି ଆମେ ସବୁଥିରେ ଆମେ ବ୍ୟବହାର କରିଥାଉ ସେଥିଲାଗି ପାଣିକୁ ଆମେ ଥଣ୍ଡା ପାନୀୟ ରୂପେ ମଧ୍ୟ ବ୍ୟବହାର କରୁଥାଉ